ହଁ ମୋର ମାତୃଭାଷା ଓଡ଼ିଆ ବୋଲି ମୁଁ ବହୁତ ଗର୍ବ ଅନୁଭବ କରିଛି ଆଉ ମୁଁ ମୋର ଭାଇ ଭଉଣୀ ମାନଙ୍କୁ ବି କହୁଛି ଓଡ଼ିଆ ପଢ଼ିବା ପାଇଁ ଆଉ ସେମାନେ ବି ମୋର ଭାଇ ଭଉଣୀ ମାନେ ବି ସେମାନେ ବି ସବୁ ଓଡ଼ିଆ ପଢୁଛନ୍ତି ଆଉ ମାତୃଭାଷା ତ ସମସ୍ତଙ୍କର ନା ତ ସମସ୍ତେ ଗର୍ବ ଅନୁଭବ କରିବା କଥା ମୁଁ ବି ଗର୍ବ ଅନୁଭବ କରିଛି ମୋ ମାତୃଭାଷା ଓଡ଼ିଆ ବୋଲି